ପଶୁପାଳନ ସହିତ ନିଶ୍ଚିତ ପାର୍ଶ୍ଵ ବ୍ୟବସାୟ ଅନେକ ମାତ୍ରାରେ ରହିଛି ଆମେ ପଶୁପାଳନ ସହିତ ଆମେ ଯଦି ଗାଈ କଥା ବିଚାରକୁ ନେବା ତାଠାରୁ ଆମେ କ୍ଷୀର ଦହି ଲହୁଣୀ ଛେନା ଇତ୍ୟାଦି ପାଇପାରିବା ଏବଂ କୁକୁଡ଼ା ହୁଅନ୍ତୁ ବା ଛେଳି ହୁଅନ୍ତୁ ସେମାନଙ୍କ ଠାରୁ ମଧ୍ୟ ଆମେ କୁକୁଡ଼ା ଠାରୁ ଅଣ୍ଡା ଏବଂ ଛେଳିମାନଙ୍କ ଠାରୁ ମାଂସ ଇଏ ମଧ୍ୟ ଆମର ପାର୍ଶ୍ୱ ବ୍ୟବସାୟରେ ସହାୟକ ହେବ